ସବୁ କର୍ମ ଜଞ୍ଜାଳ ସରିଲା ପରେ ମଣିଷର ଯେତେବେଲେ ଟିକେ ଅବସର ମିଲଛି ସେତେବେଲେ ତାହାକେ ଖେଳକୁଦ କରବା ଲାଗି ଟିକେ ଭଲ୍ ଲାଗ୍ସି କିଏ ତାସ୍ ଖେଲ୍ସି କେନ୍ ମାନେ ଫୁଟବଲ୍ ଖେଲ୍ସନ୍ କେନ୍ ମାନେ କ୍ରିକେଟ୍ ଖେଲ୍ସନ୍ କେନ୍ ମାନେ ଲୁଡ଼ୁ ଖେଲ୍ସନ୍ କେନ୍ ମାନେ ମୋବାଇଲ୍ ଧରିକିରି ପବ୍ଜି ଖେଲ୍ସନ୍ ଆମର୍ ଏରିଆରେ କାଁ ହେସି ଯେ ଗାଁ ଗାଁ ମାନକେ ଟୁର୍ନାମେଣ୍ଟ୍ ସବୁ ହେସି ଫୁଟବଲ୍ ଟୁର୍ନାମେଣ୍ଟ୍ ହଉ ଆର୍ କ୍ରିକେଟ୍ ଟୁର୍ନାମେଣ୍ଟ୍ ହଉ କୋଡ଼ିଏ ତିରିଶ୍ ଖଣ୍ଡ୍ ଗାଁକୁ ଡ଼ାକିକିରି ଆମର୍ ଗାଁ ପାଖରେ କ୍ରିକେଟ୍ ଟୁର୍ନାମେଣ୍ଟ୍ ହେସି କୁଡ଼ିଏ ତିରିଶ୍ ଟା ପାଟି ଜୁଡ଼ସନ୍ ଆର୍ ସେ ଭିତରେ ସହ ସହ ଲୋକ୍ ବିଭିନ୍ନ ଗାଁରୁ ବିଭିନ୍ନ ଗାଁରୁ ଲୋକ୍ ମାନେ ଆସିକିରି ସେନେ ଦଶା ବାଣ୍ଟସନ୍ କ୍ରିକେଟ୍ ଖେଳ୍ କେ ଦେଖସନ୍ ଉପଭୋଗ୍ କର୍ସନ୍ ତ ତ ବିଭିନ୍ନ ଗାଁରୁ ଆସିଥିବା ଲୋକମାନଙ୍କର୍ ଭିତରେ ଗୁଟେ ସୁସମ୍ପର୍କ ଟେ ବଢ଼୍ସି ଇଏ ସେ ଗାଁରୁ ଆସଛି ସିଏ ସେ ଗାଁରୁ ଆସଛି ଇତାଙ୍କର୍ ଭିତରେ ବଢ଼ିଆ ଆଦାନ ପ୍ରଦାନ୍ ଗୁଟିଏ ହେସିଁ ଆର୍ ଇଟା ହେବା ଦ୍ଵାରା ଗାଁ ମାଁ ଭିତରେ ଗୋଟେ ଭାଇଚାରା ସୃଷ୍ଟି ହେସି ସତ୍ ଭାବନା ସୃଷ୍ଟି ହେସି ସେଥିର୍ ଲାଗି ଖେଳ ଗୁଟେ ମହତ୍ଵ ରଖ୍ସି ଗାଁ ମାନକେ ଜୁଡ଼ବାର୍ ଲାଗି